ଭାରତ ଗୋଟେ କଳାର ଦେଶ ଭାରତ ଭିତରେ ବହୁତ କଳା ଭର୍ପୁର୍ ଅଛି ଏବଂ ଭାରତୀୟମାନେ ମନୋରଞ୍ଜନ ଧର୍ମୀ ଓ ମନୋରଞ୍ଜନ କରିବାକୁ ଭଲ ପାଆନ୍ତି ଯେତେବେଳେ ତାଙ୍କୁ କିଛି ସମୟା ଟିକେ ମିଳେ ନିଜର କାମ୍ ଧାମ୍ କରି ସାରିଲା ପରେ ସେମାନେ ମନୋରଞ୍ଜନ କର୍ସନ୍ ଭାରତରେ ସବୁଠାନୁ ଲୋକପ୍ରିୟ ମନୋରଞ୍ଜନ ର ମାଧ୍ୟମ ଗୁଡ଼ିକ ହେଲା ଫିଲିମ୍ ଟିଭି ଏବେ ମୋବାଇଲ୍ ଆସିଲା ପରେ ଦ୍ରୁତଗତିରେ ମନୋରଞ୍ଜନ ବଢ଼ିଯାଇଛି ଅପେରା ଦାସ୍ କାଠିଆ ପାଲା ଛଉନୃତ୍ୟ ଓଡ଼ିଶୀ ନୃତ୍ୟ ଏଗୁଡ଼ାକ ସବୁବେଳେ ହୁଏ ଆଉ ଲୋକମାନେ ମନୋରଞ୍ଜନ ବି କରନ୍ତି ଭାରତୀୟମାନେ ସାଧାରଣତଃ ସାମ୍ମନାରେ ଦେଖିବାକୁ ଭଲ ପାଆନ୍ତି ସାମ୍ମନାରେ ଦେଖିବାକୁ ଭଲ ପାଆନ୍ତି ଦେଖିବେ ବହୁତ୍ ଜାଗାରେ ଥିଏଟର୍ ଗୁଡ଼ାକ ଅଛି ଯେଉଁ ଠାରେ ନାଟକ ଗୁଡ଼ାକ ହୁଏ ଡ୍ରାମା ଗୁଡ଼ାକ ହୁଏ ଏଁ ସେଗୁଡ଼ାକ ସେମାନେ ଭର୍ପୁର୍ ଉପଭୋଗ କରନ୍ତି